ଆମ ଗାଁରେ ପାଣିର ଅସୁବିଧା ଖରାମାସେ ବହୁତ୍ ହୁଏ କାରଣ ଆମର୍ ଆମର୍ ଗାଁନ ପାନି ଶୁଖିଯାଏସି ଗୋଟେ ଚୁଆଁ ଅଛି ଆର୍ ବହୁତ୍ ଅସୁବିଧା ହେଇସି ବେଲେ ସଭିଏଁ ବନ୍କେ ଗାଧେଇ ଯାଇସନ୍ ଆରୁ ଆରୁ ଆମେ ଇଥର୍ ଦୂର୍ କର୍ବାର୍ଲାଗି ଆମେ ଯେ ଆମେ ବ୍ଲକ୍କେ ଯେଇଥିଲୁ

ଆରୁ ସପ୍ଲାଏ ପାଏନ୍ ଲଗାମା ବୋଇଲେ ଆରୁ ସପ୍ଲାଏ ପାଏନ୍ ଲାଗିକରି ସବୁ ସୁବିଧା କଲେନ ଆରୁ କିଛିଦିନ୍ ପରେ ସପ୍ଳାଏ ପାନି ଲାଗ୍ବା ଆରୁ ଆଉ କେନାଲ୍ ପାଏନ୍ କେନାଲ୍ ପାଏନ୍ ଶୁଖିଗଲେ ବହୁତ୍ ଅସୁବିଧା ହେସି ଖରା ମାସେ ଆରୁ ଆରୁ ଆରୁ ପାନି ଅସୁବିଧା ହେସି ପାନି ଅସୁବିଧା ହେବାର୍ ଲାଗି ବହୁତ୍ କଷ୍ଟ କର୍ବାରକେ ପଡ଼୍ସି ଆମ୍କୁ ଆରୁ ଘାଏ ଦିନେଦିନେ ତ ଫେର ବୋରିଙ୍ଗ୍ ନସି ଯାଏସି ବୋଲି ଫିର୍ ଗାଁନିକେ ପାନି ନେଇଯିବାର୍କେ ପଡ଼୍ସି ଆରୁ ବହୁତ୍ କଷ୍ଟ ହେସି ଆମକୁ ପାନି ନେଇଯିବାର୍ ଲାଗି